ହ୍ୟାଲୋ କୁହନ୍ତୁ ନମସ୍କାର କୁହନ୍ତୁ ହଁ ଠିକ୍ ଅଛି ଆମର ସବୁ ପ୍ରକାରର ବୁକିଂ କରାଯାଏ ମ୍ୟାରେଜ୍ ବାର୍ଥଡ଼େ ସବୁ ପ୍ରକାରର ବୁକିଂ କରାଯାଏ ଆପଣଙ୍କୁ କ'ଣ ଦରକାର ହଁ ସବୁକିଛି ଆପଣଙ୍କୁ ମିଳିବ ଆପଣଙ୍କର ଦୁଇଟା ରୁମ୍ ମିଳିବ ଆପଣଙ୍କୁ ବରପକ୍ଷ ଗୋଟେ ରହିବେ ଲେଡ଼ିସ୍ ଆଉ କନ୍ୟା ପକ୍ଷ ଗୋଟେ ରହିବେ ଆଉ ମଣ୍ଡପ ମିଳିବ ଯେଉଁଠି ବାହାଘର ହବ ଆଉ ଡେକୋରେସନ୍କୁ ନେଇକି ପଇସା ଚାର୍ଜ୍ ହବ ଆପଣ ଯେତେ ଭଲ ଡେକୋରେସନ୍ କରିବେ ସେଇ ପ୍ରକାର ପଇସା ଚାର୍ଜ୍ ହବ ଆପଣଙ୍କୁ କେଉଁ ଆପଣଙ୍କ ବଜେଟ୍ କ'ଣ ସେଇ ହିସାବରେ ଆମେ ଡେକୋରେସନ୍ ଆପଣଙ୍କୁ ସଜେଷ୍ଟ୍ କରିବୁ ଠିକ୍ ଅଛି ଫାଇପ୍ ଲାକ୍ସ ଭିତରେ ବହୁତ ଭଲ ଡେକୋରେସନ୍ ମିଳିଯିବ ବହୁତ ଭଲ ଆରେଞ୍ଜମେଣ୍ଟ୍ ବି ମିଳିଯିବ ଆପଣ ଚିନ୍ତା କରନ୍ତୁ ନାହିଁ ଏଇଟା ମୋ ନମ୍ବର୍ ଆପଣ ମୋର ଲୋକେସନ୍ ହେଉଛି ପୂଜାରୀପୁର କଲ୍ୟାଣୀ ମଣ୍ଡପ ସେଇଠି ଆସିକି ମୋ ସହିତ ଦେଖା କରନ୍ତୁ ମୁଁ ଆପଣଙ୍କୁ ଆଉ ଭଲସେ ବୁଝେଇ ଦେବି ହଁ ଠିକ୍ ଅଛି ଆପଣଙ୍କର ଯେତେଲୋକ ହେଲେ ବି ଚଳିବ ଏଇଠି ଆପଣଙ୍କୁ ଯଦି ଦୁଇଟା ରୁମ୍ ସଟେଜ୍ ପଡ଼ୁନି ତା'ହେଲେ ଆମେ ଆଉ ଅଧିକ ରୁମ୍ ପ୍ରୋଭାଇଡ଼୍ କରିବୁ ଆଉ ଆପଣଙ୍କର ରୁମ୍ ଜାକ ଆପଣଙ୍କ କେତେଦିନ ରହିବେ ସେ ତାକୁ ନେଇକି ଅଲଗା ଚାର୍ଜେସ୍ ଲାଗିବ ଡେକୋରେସନ୍ର ଚାର୍ଜେସ୍ ଅଲଗା ଆଉ ରୁମ ଭଡ଼ା ଚାର୍ଜେସ୍ ଅଲଗା ଆପଣ ଆସିକି ଦେଖି ନିଅନ୍ତୁ ଗୋଟେ ଥର ରୁମ୍ କେତେ ବଡ଼ ଅଛି କେମିତି ଅଛି ଆଉ ଆପଣଙ୍କର ଆମେ ଡେକୋରେସନ୍ ପାଇଁ ବି ବହୁତ ସବୁ ରଖିଛୁ ପାମ୍ପଲେଟ୍ ଆପଣ ଦେଖିକି ତାକୁବି ଚୁଜ୍ କରିପାରିବେ ଆପଣଙ୍କୁ କେମିତି ଡେକୋରେସନ୍ ଦରକାର ଇନଫ୍ୟାକ୍ଟ୍ ଆପଣ ଗୁଗଲ୍ରୁ ବି ସର୍ଚ୍ଚ କରି ଏବେତ ଅନଲାଇନ୍ରେ ବହୁତ ସାରା ଡେକୋରେସନ୍ ଜିନିଷ ଆସୁଛି ସବୁ ଆଇଡ଼ିଆ ଆସୁଛି ଆପଣ ଆପଣଙ୍କର ଡେକୋରେସନ୍ ଆପଣଙ୍କୁ କେମିତି ଦରକାରେ ଆପଣ ଚୁଜ୍ କରିକି ମଧ୍ୟ ଆମକୁ ଫଟୋ ଫଟ ଦେଖେଇଲେ ଆମେ ସେଇ ପ୍ରକାରେ ଆପଣଙ୍କୁ ଡେକୋରେସନ୍ ପ୍ରୋଭାଇଡ଼୍ କରିବୁ ଠିକ୍ ଅଛି ଆପଣଙ୍କୁ ମୁଁ ଲୋକେସନ୍ ପଠାଇ ଦେବି ଆପଣ ପଳାଇ ଆସିବେ ଆଉ ଆସିକି ଦେଖି ନେଇଯିବେ